ହଁ ହ୍ୟାଲୋ କିଏ କହୁଥିଲେ ଓହୋ ରଶ୍ମିନା ଆଉ ଏତେଦିନ ପରେ ଆଜି ଫୋନ୍ କରିଛୁ ଯେ କୁଆଡ଼େ ହଜି ଯାଇଥିଲୁ ନା କ'ଣ ଓହୋ ଆଚ୍ଛା ହଉ ଠିକ୍ ହଁ ଗଲେ ଭଲ ହୁଅନ୍ତା ଯେ ମୁଁ କ'ଣ କହୁଥିଲି କି ଆଉ କିଏ ବାହାରୁଛନ୍ତି ନା ନାହିଁ ଖାଲି ମୋର ବି ଏବେ ସାଙ୍ଗ ଦି ଜଣ ଏବେ ସ୍କୁଲ୍ ସାଙ୍ଗ ଦୁଇ ଜଣ ନଥିଲେ ନା ରାକେଶ ଆଉ ରବି ସେମାନେ ବି କହୁଥିଲେ ଏବେ ବଲାଙ୍ଗୀର ଯିବାକୁ ଯେ ସେମାନେ କହୁଥିଲେ କିନ୍ତୁ ମୁଁ ବି ଆଉ ସାଙ୍ଗ ପାଉନଥିଲି ସେମାନେ ଦୁଇ ଜଣ ଥିଲେ ନା ଆମେ ତିନି ଜଣ ଏକା କ'ଣ ଆଉ ଯିବୁ ତାଙ୍କର ସେ ଯୋଉ ତେନ୍ତୁଳି ପାଣି ଯୋଉଟା ହୁଏନା ସେଠି କୁଆଡ଼େ ବହୁତ୍ ଫେମସ୍ ପୁରା ନା ନା ରେ ମୁଁ ଜାଣିନି କିନ୍ତୁ ମୋ ବଡ଼ବାପା ଯୋଉ ଆଣିଥିଲେ ଯାଇଥିଲେ ଯୋଉ ବାଲେଶ୍ୱର ଏ ସରି ବଲାଙ୍ଗୀର ସେ କହୁଥିଲେ ଯେ ସେଠି ପ୍ରସିଦ୍ଧ ବୋଲି ହଁ ହଁ ତ ବଢ଼ିଆ ହୁଅନ୍ତା ଯେ କ'ଣ କହିଲ ଆମେ ତାହେଲେ ତାହେଲେ ଯୋଉ ଆମ ଯୋଉ ଅନ୍ୟ ସାଙ୍ଗମାନେ ଅଛନ୍ତି ନା ସେମାନଙ୍କୁ ଜଣେଇ ଦେଲେ ବି ଭଲ ହୁଅନ୍ତା ଯାଆନ୍ତେ ସମସ୍ତେ ପୁରା ସାଙ୍ଗ ହେଇକି ଯାଆନ୍ତେ ଆଉ ସେଠି ଦୁଇ ତିନି ଦିନ ରୁହନ୍ତେ ସେ ଯୋଉ ଚାଉଳ ବରା ଆଉ ତେନ୍ତୁଳି ପାଣି ମୁଁ କହିଲି ମୁଁ କହିଲି ସେଠାରେ ମାନେ ସେ ଗୋଟେ କ'ଣ ପ୍ରସିଦ୍ଧ ବୋଲି କ'ଣ ସବୁଆଡ଼େ ମିଳେ ନା କେବଳ ଆମେ ସେମିତି ସ୍ପେସିଫିକ୍ ଏରିଆ ଅଛି ଯୋଉଠି ସବୁ ମିଳୁଛି ଆଚ୍ଛା ତାହେଲେ ଗଲେ ଏଟା ସବୁଆଡ଼େ ମିଳିବ ନା ହଉ ଠିକ୍ ଅଛି ତାହେଲେ ଆଉ କ'ଣ ମୁଁ କହୁଥିଲି କି ସେ ମୁଁ କହିଲି ତୁ ସେଟା ଶିଖିଛୁ ନା ନାହିଁ ସେ ଯୋଉ ଚାଉଳ ବରା ତେନ୍ତୁଳି ପାଣି କେମିତି କ'ଣ ସେଟା

ଆଚ୍ଛା ଆଉ ତୋର କେହି ସାଙ୍ଗ ଅଛନ୍ତି କି ସେ ବଲାଙ୍ଗୀର ସାଇଡ଼୍ରୁ ମାନେ ପିଲା ସାଙ୍ଗ ପିଲା ମୋର ଗୋଟେ ସାଙ୍ଗ ପିଲାଟା ତାଙ୍କର ସେ ଯୋଉ ନୁଆଖାଇ ପର୍ବକୁ ସେ ଆଣିଥିଲେ ସେ ଯୋଉ ପିଠା ଗୁଡ଼ିକ ଆଣିଥିଲେ ଖାଇବାକୁ ଭଲ ଲାଗୁଥିଲା ହେଲେ କ'ଣ କରିବା ଆମେ ତ ଆଉ ଯାଇ ହେଲାନି ତୁ କହିଲୁଣି ଯେହେତୁ ତାହେଲେ ଗୋଟେ ଦିନ ବାହାର କରିକି ତୋ ସାଙ୍ଗ ସାଙ୍ଗମାନେ ସବୁ ଯିବା ଓହୋ ଅଧିକ ଚାଉଳ ଦିଅନ୍ତି ଆଉ ଯୋଉ ତେନ୍ତୁଳି ପାଣିଟା

ଆଚ୍ଛା ହଉ ହେଲେ ସାଙ୍ଗକୁ ଆଉ ଅନ୍ୟ ସାଙ୍ଗମାନଙ୍କୁ ସମସ୍ତଙ୍କୁ ଜଣେଇଦିଅ ତାହେଲେ ଗୋଟେ ଫିକ୍ସଡ଼୍ ଡେଟ୍ ଗୋଟେ ବାହାର କର ଯିବା ସମସ୍ତେ ହଁ ହଁ ଭଲ ହେବ ପରଦିନ ହଁ ହଁ ହଉ ହଉ ଠିକ୍ ଅଛି ଆଉ କାଇଁ କ'ଣ ସବୁ ତ ସବୁ ସାଙ୍ଗ ପିଲାଙ୍କୁ ଜଣେଇ ଦେଉଛି ମୁଁ ଆଜି ଜଣେଇ ଦେଉଛି ପହରଦିନ ସମସ୍ତେ ବାହାରିକି ଥିବ ହେଲା

ହଉ ଠିକ୍ ଅଛି ତାହେଲେ ରଖୁଛି ଆଁ